ହ୍ୟାଲୋ ହଁ କୁହନ୍ତୁ ହଁ ହଁ କହୁଥିଲି କାହିଁକି ମାଡ଼ାମ ନାଇଁ ତ ସେମିତି କିଛି ନାହିଁ ଆପଣ ତ ଆପଣଙ୍କ ଭଳି ମାଡ଼ାମ ବହୁତଲୋକ ଏମିତି ଅଛନ୍ତି ଯେ ମାନେ ଯାହାକୁ ମୁଁ କ୍ଷୀର ଦେଉଛି କାଇଁ ସେମିତି ତ କିଛି ଆମର କାହାର ସେମିତି କିଛି କମ୍ପ୍ଲେନ ଆସିନି କାହାପାଖରୁ କାଲିକା ଡେଟ୍ ରେ ହଁ ଆପଣ କ'ଣ ମାଡ଼ାମ ଆକଚୋଲୀ ମୁଁ ଯଦି କହିବାକୁ ଗଲେ ଆମର ସେମିତି କିଛି ପ୍ରୋବ୍ଲେମ ନାହିଁ ଆମେ ଯେତିକି ପାଣି ତ ଯାହାବିହେଲେ ଆପଣ ତ ଯାଣିଥିବେ କ୍ଷୀର ପିଓର କ୍ଷୀରରେ ଟିକିଏ ନାକୁରୁ ପାଣି ମିଶାଏ ତା ମାନେ ନାହିଁ ଯେ ପାଣିର ମାତ୍ରା ଏତେ ଥାଏ କି ଛୁଆଙ୍କର ଦେହଖରାପ ହେବ ତାକୁ ପିଇକି ଯେ ମାଡ଼ାମ ଦେଖନ୍ତୁ ଆପଣ ବି ଆପଣ ଜାଣି ନାହାନ୍ତି ଭଲ ସେ କିନ୍ତୁ କ୍ଷୀର ଦୁଇଁଲାବେଳେ ଟିକିଏ ନାକୁରୁ ପାଣି ପୁରାଯାଏ ସେଥିରେ ଟିକିଏ ମାନେ ଯଦି ଆପଣ ଦୁଇ ଲିଟର କ୍ଷୀର ରଖିବେ ନା ସେଥିରେ ଠିପିଏ ପାଣି ଦୁଇଠିପି ପାଣି ମାନେ କୁହାଯାଉନୁକି ତାର ମାତ୍ରା ଅଧିକା ରଖିବା ପାଇଁ କମ୍ ହିଁ ରୁହେ ଆଉ କିଛି କମ୍ପ୍ଲେନ ଆସିଲା ଭଳିଆ ସେମିତି ଏତେ ବି ପାଣି ରୁହେନି ହଁ ମାଡ଼ାମ ମୁଁ ଯେତିକି ଜାଣିଛି କାଇଁ ସେମିତି ନାହିଁ ଯଦି ସେମିତି କିଛି ହୋଇଥାନ୍ତା ତାହେଲେ କାଲି ତ ଆପଣଙ୍କ ଭଳି ବହୁତ ମାନେ ଲୋକ ଆମ ପାଖରୁ ନେଇଛନ୍ତି ନା କ୍ଷୀର ତ ତାଙ୍କର ବି ସେମିତି କିଛି ଅସୁବିଧା ହୋଇଥାନ୍ତା ଯଦି ଆକଚୋଲୀ ଆମ କ୍ଷୀରରେ କିଛି ପ୍ରୋବ୍ଲେମ ଥାନ୍ତା କାଇଁ ମାଡ଼ାମ ନା ଠିକ୍ଅଛି ମୁଁ ଦେଖିବି କିନ୍ତୁ କାଇଁ ମୁଁ ଜାଣିବାରେ ସେମିତି କିଛି ଆଜିପର୍ଯ୍ୟନ୍ତ ହୋଇନି ତ କାଲି କାହିଁକି ହେବ କାଲି ସେମିତି କିଛି ହୋଇନଥିବ ମେ ବି ଆପଣଙ୍କର ଆଉ କିଛି ପ୍ରୋବ୍ଲେମ ହୋଇଥିବ ଦେଖନ୍ତୁ ଆପଣ ଭଲ ସେ ଟିକିଏ ଡକ୍ଟରଙ୍କ ସହିତ କଥାହୁଅନ୍ତୁ ଯଦି ଆପଣଙ୍କର ଆଉ କିଛି ଖାଇବାପିଇବାରେ କିଛି ପ୍ରୋବ୍ଲେମ ହୋଇଥିବ ଯେଉଁଥି ପାଇଁ କି ଆପଣଙ୍କର ଛୁଆ ଙ୍କର ଦେହ ଖରାପ ହୋଇଥିବ ଆପଣ କେମିତି ମାଡ଼ାମ ଏହିଟା କହୁଛନ୍ତି କି ମୋ ଦ୍ୱାରା ହିଁ ଭୁଲ ହୋଇଛି ଆପଣ କ'ଣ ଜିନିଷଟା ଦେଖିଛନ୍ତି କି ଆପଣ କହୁଛନ୍ତି ମୋର ମୋ ପାଖରେ ଯେଉଁମାନେ କାମକରୁଛନ୍ତି ସେମାନଙ୍କ ଦ୍ୱାରା ହୋଇଛି ବୋଲି ହଁ ଠିକ୍ଅଛି ମୁଁ ବୁଝିଲି ଆପଣ ଭାବୁଛନ୍ତି କିନ୍ତୁ ମୁଁ ବୁଝିବି କିନ୍ତୁ ମୁଁ ଜାଣିବାରେ ମୋର ଯେଉଁମାନେ କାମ କରୁଛନ୍ତି ସେମାନେ ଏତେ ବି ମାନେ ଇଏ ନୁହନ୍ତି ସେ ସବୁ ଜିନିଷ ଭଲସେ କେୟାର କରିକି ହିଁ କରନ୍ତି ଆଉ ତାପରେ ବି ମୁଁ ନିଜେ ମୋ ଆଖି ସାମ୍ନାରେ ହିଁ ସବୁ ଜିନିଷ ହୁଏ କ୍ଷୀର ପିଇବାରେ ଆପଣ ତ ମାଡ଼ାମ କ'ଣ କାଲି ଆପଣ ଫାଷ୍ଟ ଟାଇମ୍ ଆମ କତରୁ ନେଲେକି ଆପଣ ତ ଆହୁରି ବି ପୂର୍ବରୁ ନିଅନ୍ତି ଆପଣଙ୍କ ଭଳି ବହୁତଲୋକ ଆପଣଙ୍କ ସେହି କଲୋନୀ ଯେ ସେ ଯେଉଁ ରାଧନାଥ ଆପଣଙ୍କ ପ୍ରମୋଦ ବାବୁଙ୍କୁ ପଚାରିବେ ସେ ବି ଆମ ପାଖରୁ କ୍ଷୀର ନିଅନ୍ତି ଆପଣଙ୍କର ଯେଉଁ ସେ ପରମାନେଣ୍ଟ ସେ ଆଜି ନୁହଁ କାଲି ନୁହଁ ତାଙ୍କ ସାତବର୍ଷ କି ଆଠବର୍ଷ ହେବ ସେ ଆମପାଖରୁ କ୍ଷୀର ନିଅନ୍ତି ଆଜିପର୍ଯ୍ୟନ୍ତ କିଛି ବି କମ୍ପ୍ଲେନ ତାଙ୍କ ତରଫରୁ ଆମ ପାଖକୁ ଆସିନି ସେହିଟା ମାଡ଼ାମ ଆପଣଙ୍କୁ କହୁନି କି ଆପଣ କୌଣସି ଜିନିଷକୁ ନେଇକି ଆପଣ ପଇସା ଦେଇକି କ୍ଷୀର ନେଉଛନ୍ତି ଆପଣ ତ ମାଗଣା ନେଉନାହାନ୍ତି ନା ମୁଁ ଆପଣଙ୍କୁ କହୁନି ଆପଣ କମ୍ପରମାଇଜ କରନ୍ତୁୁ ବୋଲି କିନ୍ତୁ ଆପଣ ଯେଉଁଟା କହୁଛନ୍ତି କି ସବୁପ୍ରକାର ଭୁଲ ମୋର ମୁଁ ଆମ ତରଫରୁ ଯେଉଁ କ୍ଷୀର ଯାଇଛି ସେହି କ୍ଷୀର ପିଇକି ହିଁ ଆପଣଙ୍କର ଦେହ ଖରାପ ହୋଇଛି ତ ସେହିଟା ନୁହେଁ ନା ସେହିଟା କେମିତି ଆପଣ ଗ୍ୟାରେଣ୍ଟିର ସହିତ କହିପାରିବେ ନାଇଁ ନାଇଁ ମାଡ଼ାମ ସେମିତି କିଛି ବି ନାହିଁ ଆମର ଆମ ଘରେ ଗାଈ ଅଛନ୍ତି ଦେଶୀଗାଈ ଅଛନ୍ତି ଯେଉଁଟି କ୍ଷୀର ଆମେ ସେହିଠୁ ହିଁ ଦୁଇଁକି ଆମେ ବେପାର କରୁ ଆଉ ତାପରେ ବି ଦେଖନ୍ତୁ ଆମର ଯଦି ବି ଆପଣଙ୍କୁ ଲାଗୁଛି କି ମୋ ଦ୍ୱାରା କିଏ ଆମ ଯେଉଁମାନେ କାମ କରୁଛନ୍ତି ତାଙ୍କ ଦ୍ୱାରା କିଛି ଭୁଲ ହୋଇଛି ତାହେଲେ ଠିକ୍ଅଛି ମୁଁ ସେଥିପ୍ରତି ଧ୍ୟାନଦେବି ଆଉ ନେକଷ୍ଟ ଟାଇମ ଟିକେ କିଛି ପ୍ରୋବ୍ଲେମ ନ ହେଉ କି କିମ୍ବା କିଛି ଅସୁବିଧା ନ କି ଆପଣଙ୍କ ତରଫରୁ ବି କିଛି କମ୍ପ୍ଲେନ ନ ଆସୁ ଏହିଟା ମଧ୍ୟ ଦେଖିବେ କି କିଛି ପ୍ରୋବ୍ଲେମ ଯେମିତି ନ ହୁଏ ହଉ ହଉ ଠିକ୍ଅଛି